ଆଜ୍ଞା ଆଜ୍ଞା କୁହନ୍ତୁ କଣ କାମଥିଲା ବହୁତ ପୁରୁଣା ହେଇଗଲାଣି ବୋଧେ ଆଉ ତାହାଲେ ସବୁ ନୂଆଁ ପକେଇବାକୁ ପଡ଼ିବ ଚେଞ୍ଜ କରିବାକୁ ପଡ଼ିବ ତାହେଲେ ଭଲ ପାଇପ୍ ଲଗାଇନାହାନ୍ତି ଆଉ କମ୍ ଦାମିକିଆ ଗୁଡ଼ା ଲଗାଇ ଦେଇଥିବେ ମ୍ୟାଡ଼ାମ ସେଗୁଡ଼ାକ ଦେଖିକି ଆପଣଙ୍କର ସବୁ କଣ କେତେ ଖରାପ ହେଇଛି ପାଇପ୍ କେତେ ଲାଗିବ ଟ୍ୟାପ ଆହୁରି କେଉଁଠି କେଉଁଠି ଚେଞ୍ଜ ହେବ ଆଉ କଣ ସବୁହେବ ସେଗୁଡ଼ା ଆମେ ଦେଖିକି କହିବୁ ନା ହଁ ଲୋକ ଆପଣଙ୍କର କେତେ ଦୁଇ ତିନିଟା କେଉଁ କେଉଁ କାମ ଅଛି ଆପଣ କହିଲେ ମୁଁ ନେଇକି ଯିବି ସେହି ଅନୁସାରେ ଲୋକ ହଁ ମ୍ୟାଡ଼ାମ ଏଇନା ସେଇଟା ଭଲ ଚାଲିଛି ସେହି ପାଇପଟା ଭଲ ବହୁତ ଲଙ୍ଗଲାଷ୍ଟିଙ୍ଗ ମାନେ ବହୁତ ବର୍ଷ ଯାଏଁ ଆପଣ ବ୍ୟବହାର କରିପାରିବେ ସେ ପାଇପଟା ଫାଟିଲେ ବି ଆଉ ଆପଣଙ୍କର ଯେତିକି କାମ ତ ମ୍ୟାଡ଼ାମ ମୁଁ ଚାରିଟା ଲୋକ ନେଇକି ଯିବି ଟ୍ୟାପ ଗୁଡ଼ା ବି ଚେଞ୍ଜ ହେବ କହୁଛନ୍ତି ହଁ ମ୍ୟାଡ଼ାମ ମୁଁ ଗୋଟାଏ ଦିନରେ ସାରିଦେବୁ କାମ ଆଉ କଣ କିଛି ହେଲେବି ମିସ୍ତ୍ରୀ ହେଇଥିବ ସିଏ ତା ର ଦୁଇ ହଜାର ଟଙ୍କା ବାକି ତିନି ଜଣଙ୍କର ହଜାରେ ଟଙ୍କା ଲେଖାଁ ନାଁ ଆମର କିନ୍ତୁ ସେହି ମିସ୍ତ୍ରୀ ଗୁଡ଼ା ଟିକେ ଅଧିକ ଡିମାଣ୍ଡ କରୁଛନ୍ତି ପଇସା ଅଧିକ ଟିକିଏ ଆଉ ବାହାରୁ ବି ସେମାନେ ଆସୁ ଆପଣଙ୍କ ଘର ବି ଏଇଠୁ ଆମର ବହୁତ ଦୂର ବାଟ ଆଉ ତେଲ ରେଟ୍ ବି ଆମର ଉଠିବନି ହଁ ହଉ ଦେଖିବା ଆମେ ମ୍ୟାଡ଼ାମ ଯାଉଛୁ ଦେଖିବା ଆପଣ ଯାହାଦେବେ ଗୋଟେ ଆଉ କେଉଁଠି ଆପଣଙ୍କ ଘରଟା କେଉଁଠି ଏଇଠୁ ତ ଏଇଠୁ ତ ମ୍ୟାଡ଼ାମ ଆପଣଙ୍କ ଘର ଏଇଠି କୋଡ଼ିଏ ତିରିଶ କିଲୋମିଟର ହେଲାଣି ଆମେ ପୁଣି ଏତେ ବାଟ ଯିବୁ ତେଲ ଖର୍ଚ୍ଚ ଅଛି ଖାଇବା ଖର୍ଚ୍ଚ ଅଛି

ହଁ ଆମେ ନେଇକି ଯିବୁ ଆପଣ ସେ ନାଇଁ ଆପଣ ସେ ଜିନିଷର ଆମେ ଜିନିଷ ଗୁଡ଼ା ନେଇଯିବୁ ଆପଣ ସେ ଜିନିଷର ପଇସା ଗୁଡ଼ା ଆମକୁ ଦେଇଦେବେ

ହଉ ଠିକ୍ ଅଛି ମ୍ୟାଡ଼ାମ କେଉଁ କେତେଟା ବେଳେ ଯିବୁ କାଲି କାଲି ତ ରବିବାର ଅଛି ଆମେ କାଲିକି ଯିବୁ ଭାରି କାଲି ସକାଳୁ ଠିକ୍ ଠିକ୍ ଅଛି ଆମେ ଦୁଇ ଜଣ ଯିବୁ ଆଉ